ଆମ ବାରି ବଗିଚାରେ ଆମ ଘରର ସମସ୍ତ ଲୋକ ବଗିଚାରେ କାମ କରୁଛନ୍ତି ଏହି ସମୟରେ ମୁଁ ବାଗିଚାକୁ ବୁଲିବା ପାଇଁ ଯାଇଥିଲି ସେହି ସମୟରେ ଦେଖିଲି ଯେ ବାପା ମାଆ ଭାଇ ଭଉଣୀ ସମସ୍ତେ ବଗିଚାରେ କାମ କରୁଛନ୍ତି ସେଇଠାରେ ଦେଖିଲି ଯେ ବାପା ହଳ ଧରୁଛନ୍ତି ଏବଂ ମା ଭାଇ ଭଉଣୀମାନେ ଜଡ଼ ବାଛୁଛନ୍ତି ବାପା ହଳ ଧରି ସାରିବା ପରେ ସେ ମାଟିରେ ଡୁହୁରି କରୁଛନ୍ତି ଡୁହୁରି କରିସାରିବା ପରେ ସେମାନେ ଗଛ ସେଇଠାରେ ଯୋଗଉ ଥାନ୍ତି ସେହିଠାରୁ ମୁଁ ହିଁ ଶିଖିଲି ଯେ ବଗିଚା କାମ